ଓଡ଼ିଆ ଭାଷା ଏବଂ ସଂସ୍କୃତି ପରସ୍ପର ସଙ୍ଗେ ଭାବରେ ଜଡ଼ିତ ଭାଷା ଓଡ଼ିଆ ଭାଷାଟା ସଂସ୍କୃତି ଉପରେ ବହୁତ ଭାବରେ ପ୍ରଭାବ ପକେଇଥାଏ ଯେପରିକି ଭାଷା କିଛି କିଛି ଅଞ୍ଚଳର ପରିବର୍ତ୍ତନ ହୋଇଥାଏ ଭାଷା ପ୍ରତି ଗୋଟେ ଗୋଟେ ଜିଲ୍ଲାରେ ଅଲଗା ଅଲଗା ଭାଷାର ବ୍ୟବହାର କରାଯାଇଥାଏ ସେଇ ଭାଷା ହିସାବରେ ସଂସ୍କୃତିର ପରିବର୍ତ୍ତନ ଆସେ ଯେପରିକି ସମ୍ବଲପୁର ସମ୍ବଲପୁର ଧରାଯାଉ ସେଇଠି ସମ୍ବଲପୁରୀ ବା କୋଶଲି କୁହାଯାଏ ସେଇଠି ଭାଷା ସଂସ୍କୃତି ପରିବର୍ତ୍ତନ ହୋଇଯାଏ ସେଇଠି ଦେଖାଯାଇଥାଏ ଆମର ସମ୍ବଲପୁରୀ ନାଚ ଡାଲଖାଇ ନାଚ ତା' ସହିତ ତା'ର ପରମ୍ପରା ଅଛି ଏବଂ ସେଠି ବେଶ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ ଠିକ୍ ଟିକେ ଆଗାକୁ ଆସିଲେ କଳାହାଣ୍ଡି ସେଇଠି ଦେଖାଯାଏ ଟିକେ ଭାଷାର ପରିବର୍ତ୍ତନ ଦେଖାଯାଏ ସେଇଠି ଆମର ଘୁମୁରା ନାଚ

ବିଶେଷ ଭାବରେ ପ୍ରଭାବିତ କରେ ସେଟା ବି ସଂସ୍କୃତିକୁ ପ୍ରଭାବିତ କରିଥାଏ ତା'ପରେ ଆମେ ପୂର୍ବ ଓଡ଼ିଶା ଆଡ଼େ ଚାାଲିଗଲେ ସେଇଠି ବହୁଳ ଭାବରେ ଓଡ଼ିଶୀ ନାଚ ଏହିପରି ଭାବରେ ହୋଇଥାଏ ସେଇଠି ସେଇଠି ଗୋଟେ ଭାଷା ଅଲଗା ଆଉ ସେଟା ଓଡ଼ିଆ ଭାଷା କୁହାଯାଏ ସେଇଠି ଆଉ ସେଇ ହିସାବରେ ଭାଷା ସଂସ୍କୃତିକୁ ପରିବର୍ତ୍ତନ କରିଛି ଏବଂ ଭାଷା ସଂସ୍କୃତି ଉପରେ ବହୁତ ଭାବରେ ପ୍ରଭାବ ପକାଇଥାଏ ଏବଂ ସଂସ୍କୃତି ଏବଂ ପରିଚୟକୁ ମଧ୍ୟ ପ୍ରଭାବିତ କରିଥାଏ